ହାଲୋ ହୋଟେଲ୍ ପ୍ରଶାନ୍ତି ହଁ ମୁଁ ଭାସ୍କର କହୁଥିଲି ଆପଣଙ୍କର ଯେଉଁ ଡେଲିଭରି ବୟ ଯେଉଁ ମୋ ପାଖକୁ ଆଣିଥିଲେ ବିରିୟାନି ସେ ବିରିୟାନି ଏକଦମ୍ ପୁରା ମାନେ ଖରାପ ହୋଇଯାଇଛି ସେଗୁଡ଼ା ବାସି ଜିନିଷ ଗ୍ୟାସ ଆସୁଛି ତେଣୁ ଆପଣ ଡେଲିଭରୀ ବୟକୁ କହିଦିଅନ୍ତୁ ଆସିକି ସେ ଖାଦ୍ୟ ରିଟନ୍ ନେଇଯିବେ ଏବଂ ମୋ କ୍ୟାସ୍ ଟା ମଧ୍ୟ ଆପଣ ପଠେଇଦେବେ